ଆମ ଅଞ୍ଚଳରେ ଦେଖନ୍ତୁ ମନୋରଞ୍ଜନ ପାଇଁ ତ କିଛି ଅସୁବିଧା କିଛି ନାହିଁ ମନୋରଞ୍ଜନ ଅଛି ସବୁ ଜିନିଷ ଯେମିତିକି ସିନେମା ହଲ୍ ଅଛି ସପିଂ ମଲ୍ ବି ଅଛି ଆଉ ପାର୍କ ର୍ଫାର୍ ବି ଅଛି ଆଉ ଆପଣ ଚାହିଁଲେ ମାନେ ଛୋଟ ଛୋଟ ଫିଲ୍ଡ ଫିଲ୍ଡବି ଅଛି ଯେଉଁଠି ମାନେ ପିଲାମାନେ ଖେଳିପାରିବେ ପାର୍କ୍ ପାର୍କ୍ ଗୁଡ଼ିଏ ଅଛି ପାର୍କ ଗୁଡ଼ିଏ ପୁଣି ଛୋଟ ପିଲାଙ୍କର ଇଏ ଫିଏ ବି ଲାଗିଛି ଝୁଲଣି ଫୁଲଣି ଲାଗିଛି ଆଉ ସେ ପାର୍କ୍ରେ ମଧ୍ୟ ଜିମ୍ ଜିମ୍ ଆଇଟମସ୍ ଅଛି ଯେଉଁଠି ମାନେ ସକାଳୁ ସକାଳୁ ମାନେ ଯୁବକମାନେ ଯାଇକି ସେଇଠି ଚାହିଁଲେ ଟିକେ ୱାର୍କ୍ଆଉଟ୍ କରିପାରିବେ ସିନେମା ହଲ୍ବି ଅଛି ସିନେମା ହଲ୍ ଅଛି ଯେଉଁଠିକି ଆମେ ଚାହିଁଲେ ଥିଏଟର୍ରେ ସେ ଇଏ ଦେଖିପାରିବା ସପିଂ ମଲ୍ ଅଛି ଇଏ ଯେମିତିକି ଯେଉଁଥିରେ କି ଆଇଁକି ଆମେ ଫୁଡ଼୍ କୋର୍ଟରେ ଖାଇପାରିବା ଖିଆ ପିଇ କରିବା ସପିଂ କରିପାରିବା ମାନେ ସୁନା ଗହଣା ଜ୍ୱେଲେରୀ ଫୁଏଲେରୀ ସବୁ ଆଣିପାରିବା ସେ ସବୁ ଅଛି ରେ କିଛି ମାନେ ପ୍ରୋବ୍ଲେମ୍ ନାହିଁ ମନୋରଞ୍ଜନ ପାଇଁ କିଛି ଅସୁବିଧା ନାହିଁ ସବୁ ଅଛି ସେ ଯାଗାରେ